ମୋର ଯେତବେଳେ କାମ ସରିଥାଏ ମୁଁ ବସିବାପାଇଁ ଭଲ ଲଗେନି ମୋତେ ସବୁ ଗଛ ଲଗେଇବାପାଇଁ ଭଲ ଲାଗେ ଯେମିତି କି ଅମୃତଭଣ୍ଡା ଗଛ ସଜନା ଗଛ ଭେଣ୍ଡି ଗଛ କୋବି ଗଛ ଲେମ୍ବୁ ଗଛ ସବୁ ଗଛ ଲଗେଇବାପାଇଁ ଭଲ ଲାଗେ ଆମ ଘରପାଖରେ ଜଣେ ମଉସା ଥିଲେ ସିଏ ସବୁ ଗଛ ଲଗାଇଥିଲେ ତାଙ୍କ ବାଡ଼ିରେ ସବୁ ପନିପରିବା ସେ କେବେ ବଜାରରୁ କିଣନ୍ତିନି ତାଙ୍କ ବାଡ଼ିରୁ ସବୁବେଳେ ମିଳିଯାଏ ତାଙ୍କ ଠାରୁ ମୁଁ ଦେଖିକି ଭାବିଲି ଆମ ବାଡ଼ିରେ ବି ସବୁ ଲଗେଇବି ଆମ ବାଡ଼ିରେ ସବୁ ଗଛ ଲଗେଇଲୁ ପରିବା ହେଲା ସେ ପରିବା ଆଣିକି ଆମେ ରୋଷେଇ କରି ଖାଉ କେବେ କିଣୁନାହୁଁ ଆଉ